ଭାଇ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଦେଉଛି ମୋତେ ରାତି ଏଗାରଟାରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଆଣିକି ପୁରା ନିରାପଦରେ ମୋ ଘରେ ଛାଡ଼ିଦେଲେ ଏଣୁ ବହୁତ ବହୁତ ଧନ୍ୟବାଦ ମୁଁ ଦେଉଛି ଯାହେଉ ବହୁ ସୁରକ୍ଷିତ ଭାବରେ ମୁଁ ମୋ ଘରେ ପହଞ୍ଚି ପାରିଲି ଆପଣଙ୍କ ଅଟୋ ସାହାଯ୍ୟରେ ଏଣୁ ଆପଣଙ୍କୁ ବହୁତ ଧନ୍ୟବାଦ